ମାଛ ଧରିବା ଏକ ବୃତ୍ତି ସବୁଠାରୁ ଆକର୍ଷଣୀୟ କଥା ହେଲା ସଠିକ ଟାଇମ ରେ ଗାଡ଼ିଆରେ ମାଛ ଛାଡ଼ିବା ଠିକ ଟାଇମରେ ମାଛ ମାନେ ବଡ଼ ବଡ଼ ହେଲା ମାତ୍ରେ ମାଛ ଗୁଡ଼ିଙ୍କୁ ଜାଲ ସାହାଯ୍ୟରେ ଧରି ବଜାରରେ ବିକ୍ରି କରିବା ଯାହାଦ୍ୱାରା ଲୋକମାନେ ସଜ ମାଛ ପ୍ରତି ଆକୃଷ୍ଟ ହୋଇ ଅଧିକ ଦର ନହେଲେ ମଧ୍ୟ ଠିକ ଦରରେ ମାଛ ନେଇଥାନ୍ତି କିଛି ମାଛ ବଳିଗଲେ ମଧ୍ୟ ଆମେ ତାକୁ ଶୁଖେଇ ଦେଇଥାଉ ଯାହାକି ଅନ୍ୟ ବୃତ୍ତି ଠାରୁ ଅନ୍ୟତମ ଯେପରିକି ପରିବା ଚାଷରେ ଯେତିକି ଚାଷ ଚାଷୀ ପରିବା ଚାଷ କରନ୍ତି ସେମାନେ ବଜାରରେ ସେହି ପରିବା ଗୁଡ଼ିକୁ ବିକ୍ରି କଲା ପରେ ଯେଉଁ ପରିବା ଗୁଡ଼ିକ ବଳିଯାଇଥାଏ ତାହା କିଛିଦିନ ପରେ ନଷ୍ଟ ହୋଇଯାଇଥାଏ ଯାହାଦ୍ୱାରା ଚାଷୀକୁ କିଛି ଲାଭ ମିଳିନଥାଏ କିନ୍ତୁ ମାଛ ଚାଷରେ ତାହା ହୋଇନଥାଏ ଯଦିବି କିଛି ମାଛ ବଳିଯାଏ ତାହେଲେ ତାକୁ ଆମେ ଖରାରେ ଶୁଖେଇ ଶୁଖୁଆ ମାଧ୍ୟମରେ ବଜାରରେ ବିକି ଆଉ କିଛିଟା ଦାମ ଲାଭ କରିଥାଉ